ଆମର ଇଆଡ଼େ ମହିଳାମାନେ ଯେଉଁ ନୃତ୍ୟକୁ ତାଙ୍କ କୋର ବା ତାଙ୍କ ପ୍ରଫେସନ୍ ୱେରେ ୟୁଜ୍ କରନ୍ତି ସପୋର୍ଟ ବେଶୀ ମିଳୁ ନାହିଁ ହଁ ଏଇଟା ସତ୍ୟ ସତ୍ୟ କଥା ହେଲେ ଆମ ଦେବୀ ବା ଆମ ହିଷ୍ଟ୍ରିରେ ଯେଉଁ ଡ୍ୟାନ୍ସ ଫର୍ମ ଅଛି ସେଇଟା ବି ଦେବୀମାନେ କରୁଥିଲେ ଆଉ ମହିଳାମାନଙ୍କ ପାଇଁ ଏଇଟା ଗୋଟେ ରେଷ୍ଟ୍ରିକ୍ସନ୍ ରହିବା କଥା ନୁହେଁ ଆଉ ବହୁତ ଏମିତି ବଡ଼ ବଡ଼ ଛବି ଅଛନ୍ତି ବା ବହୁତ ବଡ଼ ବଡ଼ କଳାକାର ଅଛନ୍ତି ମହିଳା କଳାକାର ଯିଏ ଷ୍ଟେଟ୍ ନୁହେଁ ନ୍ୟାସନାଲ୍ ନୁହେଁ ଇଣ୍ଟରନ୍ୟାସନାଲ୍ ଲେଭେଲ୍ରେ ତାଙ୍କ ଆର୍ଟକୁ ସୋ କରି ଆୱାର୍ଡ଼ ବି ୱିନ୍ କରିଛନ୍ତି ବହୁତ ବଡ଼ ବଡ଼ ଆୱାର୍ଡ଼ ଆଉ ତାଙ୍କୁ ରେଷ୍ଟ୍ରିକ୍ଟ କରିବା କଥା ନୁହେଁ ସେଇଟା ଠିକ୍ ନୁହେଁ ଆଉ ଆମକୁ ସମାଜ ସମାଜର ଲୋକମାନଙ୍କୁ ବୁଝିବା କଥା ଯେ ଜେଣ୍ଡର୍ ଇକ୍ୱାଲିଟି ବୋଲି ଜିନିଷ ଟେ ଥାଏ ଯେଉଁଟାକି ସବୁ ମହିଳା ଉପରେ ଆପ୍ଲିକେବୁଲ୍ ହେ ଆଉ ଆମେ ତାମ ତାଙ୍କ ସମର୍ଥନ କରବାର୍ କଥା ଯେତେବେଳେ ବି ସେମାନେ କେହିନି ଆର୍ଟ ଫର୍ମକେ ନେଇକି ଆଗକେ ବଢ଼ବାର୍ ଲାଗି ଚାହୁଁଛ